ମ୍ୟାଡ଼ାମ୍ ନମସ୍କାର ଆପଣଙ୍କ ସାରଳା ହୋଟେଲ୍ କହୁଛନ୍ତି ତ ମ୍ୟାଡ଼ାମ୍ ମୋତେ ଏଠି କ୍ୟାଟ୍ରିଂ ପାଇଁ ଅର୍ଡ଼ର୍ ଦେବାର ଥିଲା ଭୋଜି ପାଇଁ କେତେଟା ଅର୍ଡ଼ର୍ ଦେବାର ଥିଲା କରି ହଁ ଫାଷ୍ଟ୍ ମୁଁ ଆସିକିରି ଟିକେ ଟେଷ୍ଟ୍ କରିବି ଖାଇବାଟା ତା'ପରେ ଯାଇକିରି ଆପଣଙ୍କ ଶୁଣନ୍ତୁ ବିରିୟାନୀ ସାଦା ଭାତ ଡାଲ୍ ଫ୍ରାଏ ଶୁଣନ୍ତୁ ମୁଁ କେତେଟା ଆଇଟମ୍ କହୁଛି ସେଇ ହିସାବରେ ଆପଣ ପେମେଣ୍ଟ୍ କେତେ କ'ଣ କହୁଛନ୍ତି କହିବେନା ବିରିୟାନୀ ସାଦା ବିରିୟାନୀ ଡାଲି ଡାଲ୍ ଫ୍ରାଏ ଆଉ ପନିର୍ ଚିଲ୍ଲି ମସ୍ରୁମ୍ ଚିଲ୍ଲି ଆଉ ଚିକେନ୍ ତନ୍ଦୁରି ଆଉ ଚିକେନ୍ କଷା ମଟନ୍ ଫ୍ରାଏ ଆଉ ଆମର ମିକ୍ସ ନନ୍ଭେଜ୍ ହେଉଛି ନା ମିକ୍ସ୍ର ମିକ୍ସ୍ ଭେଜ୍ ଫ୍ରାଏଡ଼୍ ରାଇସ୍ ମିକ୍ସ୍ ଭେଜ୍ ଫ୍ରାଏଡ଼୍ ରାଇସ୍ ଦେବ କେତେ ନଉଛନ୍ତି କେଉଁ କେଉଁ ରେଟ୍ଟା ମନେ ରହିଲା ନା ପ୍ଲେଟ୍ ସାତଶହ ଟିକେ କହିପାରିବେ କେଉଁଟା କେତେ ରେଟ୍ ନେଲ ମୋତେ ଦୁଇଶହ ଲୋକ ମୋତେ ଦୁଇଶହ ଲୋକର ପ୍ଲେଟ୍ ଦରକାର କେତେ କନସେସ୍ନ କରିବେ ଯେ ମୋତେ କେଉଁଟା କେଉଁ ରେଟ୍ କହିଲେ ମୁଁ ସେଇ ହିସାବରେ କହିବି କେଉଁଟା ପଇସା କାଟିବ କି କେତେଟା ମୋତେ ଦୁଇଶହଟା ପ୍ଲେଟ୍ ଦରକାର ଜିଲାପି ଜିଲାପି ବି ହେବ କ'ଣ ଜିଲାପି ଗୋଟେ ଦୁଇଟାକୁ ପଚାଶ ଟଙ୍କା କି ନା ଝିଲାପିଟା ସିଏ ତା'ର ଜିଲାପି ଅର୍ଡ଼ର୍ ଆସିବ ସିଏ ତା'ର ଦେବ

ହଉ ଠିକ୍ ଅଛି ମୁଁ ଗୋଟେ ସାତଟା ବେଳେ ଆସିକିରି ଆପଣଙ୍କ ହୋଟେଲ୍ ଟେଷ୍ଟ୍ କରିବାକୁ ଆସିବି ଯଦି ଠିକ୍ ଲାଗିଲା ତା'ହେଲେ ମୁଁ ଅର୍ଡ଼ର୍ ଦେବି ନହେଲେ କ୍ୟାନ୍ସଲ୍ କରିବି ହାଁ ଆପଣ ଟେଷ୍ଟ୍ କରିବେନି ମୁଁ ଟେଷ୍ଟ୍ କରିବି ମୁଁ ଟେଷ୍ଟ୍ କରିବି ଠିକ୍ ଅଛି ଠିକ୍ ଅଛି ହଉ ଠିକ୍ ଅଛି ମୁଁ ସାତଟା ବେଳେ ଆସିବି ହାଁ ମୋତେ ତିରିଶ ତାରିଖ ଦିନ ଦରକାର ନାହିଁ ଏଇ ସନ୍ଧ୍ୟା ସନ୍ଧ୍ୟା ନାଇଟ୍ ନାଇଟ୍ ଡିନର୍ ଡିନର୍ ଦରକାର ନାହିଁ ଖାଲି ଝିଲାପି ମୁଁ ଗୁପ୍ଚୁପ୍ ବାଲାକୁ ଅର୍ଡ଼ର୍ ଦେଇଦେଇଛି ନାହିଁ ଅଲ୍ରେଡ଼ି ମୁଁ କହିସାରିଲିଣି ତାଙ୍କୁ ଗୁପ୍ଚୁପ୍ ବାଲାକୁ ନାହିଁ ଷ୍ଟାଟର୍ କିଛି